ଖୋଲା ପାଣିରେ ପହଁରିବା ସମୟରୁ ସୁରକ୍ଷିତ ରହିବା କିଛି ଉପାୟ ହେଲା ପ୍ରତି ଜଳଶୟର ପ୍ରତିବନ୍ଧକ ହେଲା ଯେପରି ଖସଡ଼ା ପଥରରେ ବ୍ୟାରିକେଟ୍ ସିଷ୍ଟମ୍ ଆଉ ଶୈବାଳ ପାଣିର ମୁଁ ପ୍ରବଳରେ ସିମେଣ୍ଟ୍ କଂକ୍ରିଟ୍ରେ ପଥର ସିମେଣ୍ଟ୍ କଂକ୍ରିଟ୍ ଦେଇ ତାକୁ ଉପଯୁକ୍ତ ଛିଡ଼ାବର ଜାଗା ପାଣିର ଦୃଢ଼ ପ୍ରବାହ ଇତ୍ୟାଦି ଦୃଢ଼ ପ୍ରବାହ ପାଣିର ଇତ୍ୟାଦି ଘାଇରେ ବି ବ୍ୟାରିକେଟ୍ ସିଷ୍ଟମ୍ କରା ହେଇକି ତାକୁ ଓଭର୍ ବ୍ରିଜ୍ ନ'ହେଲେ ନ'ହେଲେ ସେଇ ସିଷ୍ଟମ୍ରେ କିଛି କରିକି ଦିଆହେଉଛି ଯେଉଁଟାକି ଦୃଢ଼ ପ୍ରବାହ ପାଣି ଭିତରେ ଯେମିତି ଲୋକମାନେ ପଶି ନ ପାରନ୍ତି ସେଇଥିପାଇଁ ବ୍ୟାରିକେଟ୍ କରିକି ଓଭର୍ ବ୍ରିଜ୍ର ମାନେ ପାଣି ଉପରେ ଓଭର୍ ବ୍ରିଜ୍ର ସିଷ୍ଟମ୍ କରିଦିଆ ହେଉଛି ଯେଉଁଥିରେ କିି ଲୋକମାନର ଲୋକମାନେ ସେଇ ଦୂରର ପ୍ରବାହ ପାଣି ଭିତରେ ଯେମିତି ଯାଇନପାରନ୍ତି ସେମିତି ସିଷ୍ଟମ୍ କରାହେଇକି ତାଙ୍କୁ ରଖାଅଛି